ଓଡ଼ିଆ ଭାଷା ମୋତେ ବହୁତ ଆକୃଷ୍ଟ ଓ ଆକର୍ଷଣୀୟ ଲାଗେ କାରଣ ଏହା ହେଉଛି ଆମର ମାତୃଭାଷା ଏହା ଆମେ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ଶିଖିଥାଉ ଓ ଜାଣିବାକୁ ଚେଷ୍ଟା ମଧ୍ୟ କରୁ ଓ ଜାଣୁ ମଧ୍ୟ ଏହି ଭାଷା ଆମର ମାତୃଭାଷା ହୋଇଥିବାରୁ ବହୁତ ଆକର୍ଷଣୀୟ ହୋଇଥାଏ ଏବଂ ପ୍ରତ୍ୟେକ ଟି ଭାଷା ମଧ୍ୟରେ ଓଡ଼ିଆ ଭାଷା ହେଉଛି ପୁରାତନ ଭାଷା ଯାହାକି ଆମର ପଣ୍ଡୁଲିପିରୁ ଆସି ଅଛି ଏହି ଭାଷା ଆମର ପ୍ରତ୍ୟେକ ବିଦ୍ୟାଳୟ ଓ ପ୍ରତ୍ୟେକ ମହାବିଦ୍ୟାଳୟରେ ମଧ୍ୟ ପଢ଼ାଯାଏ ଏହି ଭାଷାର ମାହାତ୍ମ୍ୟ ବହୁତ ଅଛି ଓଡ଼ିଆ ସାହିତ୍ୟରେ ଓଡ଼ିଆ ଭାଷାର ଆମର ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବହୁତ ଉଚ୍ଚକୋଟିର ଇନାମ ହାସିଲ୍ କରିଛି ଏହି ଭାଷା ଆମ ଓଡ଼ିଶା ରାଜ୍ୟ ପାଇଁ ବହୁତ ଗର୍ବ ହୋଇଥାଏ ଏଣୁ ଏହି ଭାଷା ମୋତେ ବହୁତ ଆକର୍ଷଣୀୟ ଲାଗେ